ଆମ କନ୍ଧମାଳ ଜିଲ୍ଲାରେ ପୁସ୍ତକ ମେଳା ହୋଇଥାଏ ଯାହାକି ଦେଖିବାପାଇଁ ସମସ୍ତେ ଯାଇଥାନ୍ତି ଏବଂ ସେଥିରେ ବହୁତ ସାରା ବହି ଭିନ୍ନ ଭିନ୍ନ ଧରଣର ଆସିଥାଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ବହୁତ ହୋଇଥାଏ ଯଦ୍ଵାରା କି ମୁଁ ସେହି ପୁସ୍ତକ ମେଳାରୁ ସାଂସ୍କୃତିକ ମଧ୍ୟରେ ଲିପିବଦ୍ଧ ହୋଇଥିବା ବହିକୁ ଆଣିଥାଏ ଏବଂ ସେହି ବିଷୟରେ କିଛି ପଡ଼ିଥାଏ ଯଦ୍ଵାରା କି ମୋତେ ବହୁତ ଭଲ ଲାଗେ ଏବଂ ସାଂସ୍କୃତିକ କାର୍ଯ୍ୟକଳାପରେ ବହୁତ ସୁନ୍ଦର ଭାବରେ ମୁଁ ଜାଣିଅଛି